ରୋଗ ତ ସମସ୍ତଙ୍କ ଦେହରେ ଥାଏ ନିର୍ଦ୍ଧିଷ୍ଟ ରୋଗ ହେଉଛି ସବୁ ଋତୁରେ ତ ଯେହେତୁ ଅଛି ସବୁ ଋତୁ ତ ଆମକୁ ରୋଗଟା ହେବା ଆଗକାଳରେ ଏମିତି ରୋଗ ହେଉନଥିଲା କାରଣ ସେମାନଙ୍କର ଘରୋଇ ଜିନିଷ ଖାଉଥିଲେ ଆଉ ଭାତ ତାଙ୍କର ସବୁବେଳେ ଖାଉଥିଲେ ତ ସେଥିପାଇଁ ତାଙ୍କୁ ରୋଗ ଏତେ ହେଉନଥିଲା ଆଜିକାଲିକା ଯୁଗରେ ସହରାଞ୍ଚଳରେ ସବୁବେଳେ ଫାଷ୍ଟ ଫୁଡ଼୍ ଖାଇକି ସମସ୍ତଙ୍କର ଭାତ ଖାଇବା ଛାଡ଼ି ଦେଇକି ଘରୋଇ ଜିନିଷ ଖାଇବାକୁ ଛାଡ଼ି ଦେଇକି ଫାଷ୍ଟ ଫୁଡ଼୍ ଜିନିଷ ଖାଇକି ଦେହକୁ ବହୁତ ଖରାପ କରୁଛନ୍ତି ଆଉ ଏହା କରିକି ଘରୋଇ ଚିକିତ୍ସା ନ କରିକି ଫାଷ୍ଟ ମେଡ଼ିକାଲ ହିଁ ଯାଉଛନ୍ତି ମେଡ଼ିକାଲ ଯିବା କଥା ଦେହ ଯେତବେଳେ ଖରାପ ହେଇଛି ମେଡ଼ିକାଲ ଯିବା କଥା ବଟ୍ ମେଡ଼ିକାଲ ଯାଇକି ତାଙ୍କର ପଇସା ନେଇକିନା ମେଡ଼ିସିନ ତ ଦେଉଛନ୍ତି କିନ୍ତୁ ମେଡ଼ିସିନ ନାଁରେ ଗୋଟେ ଠକାମି କରୁଛନ୍ତି ଗୋଟେ ରୋଗ ହେଇଛି ସେ ଅନ୍ୟ କିଛି ମେଡ଼ିସିନ ଦେଇକି ଠକାମି କରୁଛନ୍ତି ସେ ପଇସା ବି ଆମର କଥା ନୁହେଁ ମେନ୍ କଥା ଯେ ଆମ ଦେହ ଖରାପ ଭଲ ରହିବା କଥା କିନ୍ତୁ ଦେହକୁ ସିଏ ଅଧିକା ଖରାପ କରି ଦେଉଛନ୍ତି ତ ଆମେ ମେଡ଼ିକାଲ ନଯାଇ ଘରେ ରହିକି କିଛି ଚିକିତ୍ସା କରିବା ସେଇଟା ହିଁ କଥା ଯଦି ଆମେ ମେଡ଼ିକାଲ ଯାଉଛେ ସେଥିରେ କିଛି ନାହିଁ ପଇସା ଜୀବନଟା ତ ଆଜିକି ଅଛି କାଲିକି ହିଁ ନାହିଁ ତ ପଇସା ରଖିକି ତ ଆମେ କୋଟିପତି ହେଇଯିବାନି ତ ଆସିଛେ ଶୂନ୍ୟରେ ଖାଲି ହାତରେ ଆସିଛେ ଆମେ ଗଲାବେଳେ ବି ଖାଲି ହାତରେ ଯିବା କିଛି ପୁଳାଏ ପଇସା ନେଇକିନା ହିଁ ଯିବାନି ସେ କଥା ନୁହେଁ ସେ ଭଲ ମୂଲ୍ୟ କଥା ନୁହେଁ ଘରୋଇ ଜିନିଷରେ ଆମେ ଖରା ଦିନ ଯେତେବେଳେ ଆମର ଅଂଶୁଘାତ ଟାଇପ୍ ରହୁଛି ସେତେବେଳେ ଆମେ ଆମ ଘରୋଇ ଇଏରେ ଦହି ଦହି ଘୋଳ ଦହି ତରଭୁଜ ମାଠିଆରେ ରଖିକି ଥଣ୍ଡା ପାଣି ପିଇଲେ ଭଲ ହବ ଆମେ ତ ଆଜିକାଲି ଆମର ଦହି ନାଁରେ ପ୍ୟାକେଟ୍ ଦହି କରିଦେଉଛନ୍ତି ଘୋଳ ଧୋଇକି ଆଜିକାଲି କେହି ଭୁଲି ହିଁ ଯାଉଛନ୍ତି ପ୍ୟାକେଟ୍ ଦହିକି ବି କରିଦେଉଛନ୍ତି ତ ଆଗରୁ ମାଠିଆରେ ପାଣି ରଖିକି ଥଣ୍ଡା ପାଣି ପିଉଥିଲା ଆଜିକାଲି ଫ୍ରିଜ୍ରେ ରଖିକି ପାଣି ପିଉଛନ୍ତି ତ ଯେତିକି ପିଢ଼ି ପରେ ପିଢ଼ି ଯାଉଛି ସେତେ ଜିନିଷ ବାହାରୁଛି ଆଉ ସେତେ ଆମର ରୋଗ ଅଧିକା ହେଇ ହେଇକି ଯାଉଛି କାରଣ ସବୁଥିରେ କେମିକାଲ୍ ମିଶିକି ଆସୁଛି ବର୍ଷା ଦିନରେ ଯେଉଁ ଝାଡ଼ା ବାନ୍ତି ଜ୍ୱର ମ୍ୟାଲେରିଆ ଏଗୁଡ଼ା ହେଉଛି ତ ଆମକୁ ବାନ୍ତି ରୋକିବାକୁ ହେଲେ ଆମକୁ ଲେମ୍ବୁ ପତ୍ରରେ ଆୟୁର୍ବେଦିକର ଆମର ଲେମ୍ବୁ ପତ୍ରକୁ ଶୁଙ୍ଘି ଦେଲେ ଆମର ବାନ୍ତି କମି ଯାଇଥାଏ କି ଲେମ୍ବୁ ପାଣିକି ପିଇଲେ ବି ବାନ୍ତି କମିଯାଇଥାଏ ତ ଜ୍ୱର ହେଉଛି ଜ୍ୱରକୁ ଆମେ ତୁଳସୀ ଆଉ ମହୁ ଦ୍ୱାରା ବି କାଶକୁ ଆମର କମି ପାରିଥାଏ ଜ୍ୱର ବି ଯଦି କମିଯାଇଥାଏ ତୁଳସୀ ବି ଖାଇଲେ ଜ୍ୱର କମି ଯାଇଥାଏ ମ୍ୟାଲେରିଆ ହେଉଛି ମ୍ୟାଲେରିଆରେ ଆମର ଯଦି ଯେତେ ପରିବେଶ ଆମର ସେଠି ସଫା ରହିବ ସେତେ ମଶା ହେବାର କମ୍ ଚାନସେନ୍ସ ଅଛି ତ ମ୍ୟାଲେରିଆ ଠାରୁ ଆମେ ମଶାରୀ ଟାଙ୍ଗି ବି ଶୋଇଲେ ଆମକୁ ମ୍ୟାଲେରିଆ ବି କମ ହବ ମ୍ୟାଲେରିଆ ବି ହେବନି ଶୀତଦିନେ ଯେଉଁ ଥଣ୍ଡା କାଶ ଥଣ୍ଡା ଯେଉଁ କାଶ ହେଉଛି ଯାହା ବିି କଲି ତୁଳସୀ ତାକୁ ବି ଖାଇଲେ ଆମର କାଶ ବି କଟିଯାଇଥାଏ ତ ଆମର ଘର ହିଁ ଯେତେବେଳେ ଏତେ ପ୍ରକାର ଜିନିଷ ଅଛି ତ ଆମେ ମେଡ଼ିକାଲ ଯିବାରେ ତ କିଛିଉ ଇଏ ନାହିଁ ଆମେ ମେଡ଼ିକାଲ ଯାଇକି ପଇସା ଖର୍ଚ୍ଚ କରିବା କଥା ଆଉ ତ କହିଲେ ନ ସରେ